ଗ୍ରାମୀଣ କୃଷିରେ କୁଶଳୀ ଶ୍ରମିକ ଖୋଜିବା ଏବଂ ବଜାଇ ରଖିବାରେ ସେମାନଙ୍କୁ ଆହ୍ଵାନ ଦେବା ସେମାନଙ୍କୁ କିପରି ଆଗକୁ ଆଣିବା ସେଥିପ୍ରତି ଆମର ସରକାର ଯାହାର ଭୂମି ନାହିଁ ତାଙ୍କୁ ଭୂମିହୀନ ଚାଷୀ କାଳିଆ ଯୋଜନା କୃଷକ ଓଡ଼ିଶା ପୋଟାଲ୍ ପଞ୍ଜୀକରଣ ଏ ସବୁର ବ୍ୟବସ୍ତା ମଧ୍ୟ କରିଦେଇଛନ୍ତି ଯାହାକି ଆଜିର କୃଷକମାନେ ସେ ସବୁର ଯୋଜନା ମାଧ୍ୟମରେ ଆଗକୁ କେମିତି କୃଷି କାର୍ଯ୍ୟ କରିବେ ସେ ତା ସହିତ ଋଣ ମଧ୍ୟ କରାଯାଇଅଛି ଆଜିକାଲିର ଦିନ ମଜୁରିଆ ମାନଙ୍କ ପାଇଁ ବର୍ତ୍ତମାନର ମଜୁରି ହେଉଛି ଟଙ୍କା ତିନିଶହ ରୁ ସାତଶହ ମଧ୍ୟରେ ରହିଅଛି